ହଁ ମୁଁ ଆମ ଘରେ ମୋ ଭାଇର ବାହାଘରରେ ମୁଁ ଏକ ବଡ଼ ଗୋଷ୍ଠୀ ପାଇଁ ଭୋଜନ ରାନ୍ଧିଛି ମୋ ଭାଇ ବାହାଘରରେ ମୁଁ ସମସ୍ତଙ୍କ ପାଇଁ ରନ୍ଧାବଢ଼ା କରିଛି ଏହାକି ସମସ୍ତେ ବାହାଘରକୁ ଆସିଥିବା ବ୍ୟକ୍ତି ବିଶେଷମାନେ ତାଙ୍କ ଖାଇବା ପାଇଁ ଦିଆଯାଇଥାଏ ଭୋଜନରେ ଡାଲି ତରକାରୀ ଖଟା ମାଂସ ଏହି ଖାଇବା ଜିନିଷ ଆମେ ସମସ୍ତଙ୍କୁ ଦେଉଥାଉଁ ପ୍ରଥମେ ବାହାଘରକୁ ଆସୁଥିବା ଲୋକମାନଙ୍କୁ ନାସ୍ତା ଦେଉଥାଉଁ ଏବଂ ତା'ପରେ ଭୋଜନ ଦେଉଥାନ୍ତି ମୁଁ ନିଜର ଭାଇର ବାହାଘରରେ ମୁଁ ନିଜେ ରାନ୍ଧିବା ରୋଷେଇ କରି ସମସ୍ତଙ୍କୁ ସମାନ ଭାବରେ ଭୋଜନ ଦେଇଥାଉଁ ସମସ୍ତଙ୍କ ଭଲ ଭାବରେ ଖୁଆଇ ପିଆଇ ପଠାଇ ଥାନ୍ତି ସମସ୍ତେ ଖାଇସାରିଲା ପରେ ଯିଏ ଯେଉଁଠୁ ଆସିଥାଏ ସେମାନେ ନିଜ ନିଜ ଗାଁ ଚାଲିଯାଆନ୍ତି ଏବଂ ଯେଉଁ ଅତି ନିଜର ସେମାନଙ୍କ ସେମାନେ ରହିଥାନ୍ତି ଗୋଷ୍ଠୀ ଭୋଜନ ସମସ୍ତଙ୍କୁ ସମାନ ପ୍ରକାର ଖାଇବ ଜିନିଷ ସମାନ ଭାବରେ ଦେଖା ଦେବା ନିହାତି ଦରକାର